ଆମ ଦେଶର ଚତୁର୍ଥ ମେରୁଦଣ୍ଡ ଯେ ସମ୍ବାଦ ପ୍ରସ୍ତୁତକାରୀ ସଂସ୍ଥା ତାହା କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ ସମ୍ବାଦ ପ୍ରସ୍ତୁତ କରିବା ଏବଂ ତାହାକୁ ଉନ୍ମୋଚନ କରିବା ଏବଂ ଜନ ସମାଜଙ୍କ ସମ୍ମୁଖରେ ଉପସ୍ଥାପନ କରାଇବା ଗଭୀର ପ୍ରଘାଡ଼ ସାହସ ତା'ର ସହାସତା ଆବଶ୍ୟକ କରେ ଆମର ସମ୍ବାଦ ପ୍ରସ୍ତୁତକାରୀ ସଂସ୍ଥାମାନ ବର୍ତ୍ତମାନେ ଯେଉଁ ସବୁ ଖବର କରୁଚନ୍ତି ସେଗୁଡ଼ିକ ସବୁ କେବଳ ଲୋକପ୍ରିୟତା ହାସଲ କରିବା ଏବଂ ନିଜର ଖବରକାଗଜ ସଂସ୍ଥାକୁ ଅର୍ଥ ଉପାର୍ଜନ କରିବା ପାଇଁ ମଧ୍ୟ କେବଳ କରୁଛନ୍ତି ବର୍ତ୍ତମାନ ସମାଜରେ ଯେଉଁ ଖବର ଗୁଡ଼ିକ ଉପସ୍ଥାପିତ ହେଉଛି ଏବଂ ପ୍ରସାରିତ ହେଉଛି ତାହା କେବଳ ନିଜ ନିଜ ଭିତରେ ଖବରକାଗଜ ସଂସ୍ଥା ଗୁଡ଼ିକ ଗୋଟିଏ ପ୍ରକାରର କମ୍ପିଟିସନ୍ ଲଗାଇ ଉପସ୍ଥାପନ କରୁଛନ୍ତି ଆଜି ନାହିଁ ସଚଟ ସଠିକ୍ ଖବର ଉପସ୍ଥାପିତ କରିବା ପାଇଁ କୌଣସି ସଂସ୍ଥା ଆଗକୁ ଆସୁନାହାଁନ୍ତି ଯେଉଁ ଖବରରେ ତାଙ୍କୁ ଟି ଆର ପି ମିଳିଯାଉଛି ଏବଂ ତାଙ୍କୁ କିଛି ଅର୍ଥ ଉପାର୍ଜନ କରିବାର ସୁଯୋଗ ମିଳୁଛି ସେଇ ଖବର ପଛରେ ଆଜିର ସମ୍ବାଦ ଓ ଏଜେନ୍ସି ଗୁଡ଼ିକ ଆଗେଇ ଚାଲିଛନ୍ତି ତେଣୁ ବର୍ତ୍ତମାନ ଯେଉଁ ସବୁ ଖବର ପ୍ରଦର୍ଶିତ ହେଉଛି ସେସବୁ ଯେ ସତ ତା' କେବେ ହେଲେ କହିହେବନାହିଁ